ଛାତ୍ରଛାତ୍ରୀଙ୍କ ପାଇଁ ଋଣ ବ୍ୟବସ୍ଥା ସରକାର କରିଛନ୍ତି ଏବଂ ଏଇ ଋଣ ନେଇଥିବା ବ୍ୟକ୍ତି ବହୁତ କମ୍ ଅଛନ୍ତି କାରଣ ସଚେତନ୍ ଏତେଟା କରାଯାଇନାହିଁ କିନ୍ତୁ ଗରିବ ଲୋକଙ୍କପାଇଁ ଗରିବ ପିଲାମାନେ କିଭଳି ଉଚ୍ଚଶିକ୍ଷା ଲାଭ କରିବେ ତାଙ୍କ ବାପା ମା'ଙ୍କର ଅର୍ଥବ୍ୟବସ୍ଥା ନାହିଁ ତେଣୁ ସରକାର ବ୍ୟାଙ୍କ୍ ମାଧ୍ୟମରେ ପାଠ ପଢ଼ିବା ପାଇଁ ଅଧ୍ୟୟନ ଋଣ ର ବ୍ୟବସ୍ଥା କରିଛନ୍ତ ବୃତ୍ତି ଋଣର ବ୍ୟବସ୍ଥା ମଧ୍ୟ କରିଛନ୍ତି ଏବଂ କିଛି ମୋ ଜାଣିବାରେ କିଛି ପିଲା ମଧ୍ୟ ଋଣ କରୁଛନ୍ତି ଏବଂ ସେମାନେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି ଇଞ୍ଜିନିୟରିଂ ଶିକ୍ଷା କରୁଛନ୍ତି ମେଡ଼ିକାଲ ଶିକ୍ଷା କରୁଛନ୍ତି ଉଚ୍ଚଶିକ୍ଷା ଲାଭ କରିଛନ୍ତି କିନ୍ତୁ ଏଇଟାକୁ ଅଧିକରୁ ଅଧିକ କେମିତି ଲୋକ ସଚେତନ ହେବେ ଏବଂ ଗରିବ ପିଲାମାନେ ପଢ଼ି ବି ପାରିବେ ଏକଥା ଗାଁ ଗହଳିରେ ମଧ୍ୟ ସମସ୍ତେ ଜାଣିପାରୁନାହାଁନ୍ତି ଆମେ ସମସ୍ତେ ଏକଥା ସବୁ ବାପାମା'ଙ୍କୁ ଜଣେଇବା ଏବଂ ଏହି ଅଧ୍ୟୟନ ଋଣ ବୃତ୍ତି ଋଣ ନେଇକରି ସେମାନେ ରାଜ୍ୟ ଏବଂ ଦେଶକୁ ନିଜର ବିକାଶ ସାଧନ କରିପାରିବେ